ଆମ ନୟାଗଡ଼ ଜିଲ୍ଲାରେ ମୁଖ୍ୟ ପ୍ରାକୃତିକ ସମ୍ପଦ ଜଳବାୟୁ ମୃତ୍ତିକା ଜଙ୍ଗଲ ଖଣିଜ ପଦାର୍ଥ ଆଦି ସବୁ ଗୁରୁତ୍ବପୁର୍ଣ ଜଳ ଜଳ ହିଁ ଆମର ଜୀବନ ଜଳ ନ ଥିଲେ ଆମେ ବଞ୍ଚିପାରିବୁ ନାହିଁ ଜଳରେ ଲୋକମାନେ ଯେଉଁ ପଚାଷଢ଼ା ଜିନିଷ ପକାଇ ଦେଉଛନ୍ତି ଜଳ ଅପରିଷ୍କାର ହେଉଛି ଜୀବଜନ୍ତୁ ମରିଗଲେ ଜଳରେ ନେଇ କି ପକାଇ ଦେଉଛନ୍ତି ଦଳ ଜଳ ଅପରିଷ୍କାର ହେଉଛି ଯେଉଁ ଲୋକ ମାନେ ରାସ୍ତା ଘାଟର ଅପରିଷ୍କାର ସବୁ ଅଳିଆ ସବୁ ପକାଇଲେ ସେଥିପାଇଁ ନାଳ ନର୍ଦ୍ଦମାର ଅପରିଷ୍କାର ପାଣି ମିଶିଲେ ଜଳ ଅପରିଷ୍କାର ହେଉଛି ଯେଉଁ ଜଳକୁ ଆମେ ପିଇବା ସେହି ଜଳ ପିଇକି ଲୋକେ ଅସୁସ୍ଥ ହେଉଛନ୍ତି ଅପରିଷ୍କାର ଯେତିକି ରଖିବା କଥା ନୁହେଁ ସେତିକି ରଖୁଛନ୍ତି ଜଙ୍ଗଲ ଜଙ୍ଗଲ ଜଙ୍ଗଲ ପୋଡ଼ି ଦେଲେ ଜଙ୍ଗଲ ପୋଡ଼ି ଦେଲେ ଜଙ୍ଗଲର ଯେଉଁ ଧୂଆଁ ଆସୁଛି ପ୍ରଦୂଷଣ ହେଉଛି ଲୋକମାନେ ନିଶ୍ବାସ ପ୍ରଶ୍ବାସ ନେଲା ବେଳେ ଅସୁବିଧା ହେଉଛି ଗଛ ଲଗାଇବାକୁ ଯେତିକି ଲୋକ ଚାହୁଁ ନାହାଁନ୍ତି ସେତିକି କାଟି ଦେଉଛନ୍ତି ପୋଡ଼ି ଦେଇଛନ୍ତି ଗଛକୁ ଲଗାଇଲେ ଆମର ବହୁତ ଉପକାର ହେବ ଗଛରେ ଜାଳେଣୀ ହେବ ଗଛ ଲଗାଇଲେ ବର୍ଷା ହେବ ଗଛ ଲଗାଇଲେ ପବନ ହେବ କିନ୍ତୁ ଲୋକମାନେ ଆଜିକାଲି ଜାଣି ପାରୁ ନାହାଁନ୍ତି ଗଛକୁ କାଟି ଦେଉଛନ୍ତି କିନ୍ତୁ ଆଜିଠୁ ଲୋକ ମାନଙ୍କୁ କୁହା କହିବାକୁ ଦରକାର ପିଲା ମାନଙ୍କୁ ବି କହୁଛନ୍ତି ଗଛ ଲଗାଇବା ପାଇଁ ସ୍କୁଲ ମାନଙ୍କରେ ପିଲା ବି ଗଛ ଲଗାଉଛନ୍ତି ବାୟୁ ପ୍ରଦୂଷଣ କଳକାରଖାନାର ଧୂଆଁ ଯାନବାହନର ଧୂଆଁ ବାୟୁକୁ ପ୍ରଦୂଷଣ କରୁଛି ଅତ୍ୟଧିକ ଯାନବାହାନ ହେବାରୁ ତାକୁ ଲୋକମାନେ ସେ ଯେଉଁ ଧୂଆଁ ଆସୁଛି ସେ ଧୂଆଁକୁ ଲୋକମାନେ ସଜ୍ୟ କରିପାରୁ ନାହାଁନ୍ତି ବାୟୁ ବେଶୀ ପ୍ରଦୂଷଣ ହେଉଛି ମୃତ୍ତିକା ମାଟିରେ ମାଟିରେ ବର୍ଷା ହେଲେ ମାଟି କ୍ଷୟ ହୋଇଯାଉଛି ବନ୍ଧ ଦେଉ ନାହାନ୍ତି ବନ୍ଧ ନ ଦେବା ହେତୁ ମାଟି ସବୁ ଧୋଇ ହୋଇଯାଉଛି ଯେତି ଯେତିକି ପାଣି ପଡ଼ିଲା ମାତ୍ରେ ଲୋକ ମାନେ ସଚେତନ ହେବା ଦରକାର ମାଟି ଯେମିତି କ୍ଷୟ ନ ହେଉ କିନ୍ତୁ ମାଟିକ୍ଷୟ ହୋଇଯାଉଛି ସେଥିପାଇଁ ଆମେ ତାକୁ ସଚେତନ ହେବା ଦରକାର